ଆଜ୍ଞା ନମସ୍କାର ଏତେଦିନ କୁଆଡ଼େ ଯାଇଥିଲେ ଭଲ ଅଛି ଗାଁର ମଝିଆ ହୋଇକି କୁଆଡ଼େ ଯାଉଛନ୍ତି କାହିଁ ଦେଖାନାହିଁ ଆପଣଙ୍କର ଯେତେ ବ୍ୟସ୍ତ ଥିଲେ ବି ଗାଁର ମୁଖିଆ ମାନେ ଗାଁ କଥା ଟିକିଏ ବୁଝିବା କଥା ନା ପାଣି ଟାଙ୍କି କଲେ ଅଧାରେ ରହିଗଲା ଆମ ଘରକୁ ପାଣି ଆସିନି ପାଣିର ବହୁତ ହଁ ଆପଣ ଯାଇ ଟିକିଏ ବୁଝାବୁଝି କରିବେ ନା ଆପଣ ବି ତାଙ୍କୁ କହିବେ କହିବେ ଯାଇକି ହେଉ ତାଙ୍କେ ଆମର ତ ଏପଟେ ପାଣି ବହୁତ ଅସୁବିଧା ପାଣି କଥା ଟିକେ ବୁଝିବେ ହେଉ ତାହେଲେ ଯିବା ଆଉ ହେଉ କାହାର ଏଇ ଘର ଫର ଆସିଲେ ଟିକେ ଜଣାଇବେ ଏତେ ଲୋକଙ୍କର ଘର ଆସିଲା ଆମର ତ କାହିଁକି ଆସିନି ଆମେ ଭଙ୍ଗା ଘରେ ରହୁଛେ ବର୍ଷା ହେଲେ ପାଣି ପଡ଼ୁଛି ଟିକେ ଜଣାଇବେ ଏତେ ଲୋକଙ୍କର ଘର ଥାଇକି ଘର କରୁଛନ୍ତି ଆମର ତ ଘର ନାହିଁ ଘର ଭାଙ୍ଗି ଗଲାଣି ପଞ୍ଚାୟତରେ ଟିକେ ଯାଇକି କଥା ପକାଇବେ ହଁ ହଉ ତାହେଲେ ହଉ ତାହେଲେ ଯିବା ଆଉ ହଁ ଏଇ କ'ଣ ସବୁ ସରକାରୀ କାମ ସବୁ ଆସୁଛି କାମ କଥା କହୁନ ଆମେ ବହୁତ ଅସୁବିଧାରେ ପଡ଼ିଛୁ କାମ କଲେ ଦୁଇ ପଇସା ମିଳିବ ହଉ କାମ ଆସିଲେ ତାହେଲେ ଜଣାଇବେ ପାଣି ସୁବିଧାଟା ଆଗେ କରିବେ ସବୁ କମିଟି ମେମ୍ବର୍କୁ ଜଣାଇ ଦେବ ହେଊ ଯେ ଗାଡ଼ିଆଟା ଅଧା ତାଡ଼ା ହୋଇଛି ସେ କାମଟା କେବେ ହେବ ଆଜ୍ଞା ଠିକ୍ ଅଛି